ହଁ ହାଲୋ ତୁମେ କାର୍ବାଲା କହୁଚେ କେ ବଲା ତୁମେ ତମ ବୋଲେ ତୁମେ କେନ୍ତା ନ ଆସିବାଁ ଆମେ ତ କହିଥିଲୁ ତିନ୍ ତାରିଖ ଦିନେ ଦଶ୍ ବଜେ ତୁମେ ଆସିବଁ ବୋଲି କରିଁ ମଗର୍ ଆଇ କିରି ସାଢ଼େ ଦଶ ଏଗାର ହେଇଗଲାନୁ ହେଲା ଆମେ ଏଇନୋ ସାଢ଼େ ଦଶଟା ନେ ନୁ ଠିଆ ହେଇ କରି ରହିସୁନ ଜଲ୍ଦି ଟିକେ ଆସ ଯେ ଆମକୁ ନେଇ କି ଛାଡ଼ିଁ ନବ ସୁନୋ ଆମର୍ କାମ ହେଲେ ତ ଛାଡ଼ିଦବ ଆର୍ ଫିର୍ ଫିର୍ ଜଲ୍ଦି ନେଇ କରି ଆସ୍ବୋଁ ବହୁତ୍ କାମ ଅଛି ଫେରିଲେ ସମଲେଇ ମନ୍ଦିର୍ ଯିବୁ ଫିର୍ ତାର୍ ଯେନ୍ ପାଖ ପାଖ ମନ୍ଦିର୍ମାନ୍ ଯେନ୍ ଅଛେଁ ସେ ମନ୍ଦିର୍ମାନଙ୍କୁ ଆମେ ଯିବୁଁ ମତେ ସମସ୍ତେ ଗାଲି ଦଉଁଛନ୍ତି କି ତୁମେ କହିଥିଲ ତମକୁ ତମ ଫୋନ୍ ନମ୍ୱର ଦେଇଥିଲୁ ଆର୍ ତୁମେ କେନ୍ତା ନେହିଁ କହିବାର୍ ଥିବାଲେଣ ଏଗାର ବାଜିଲାନୋ ଆମେ କେେବେଲେ କେଁ ଯିବୁଁ ବୋଲିଁ କେ ସେମାନେ କହୁଁସନ୍ ହଁ ତୁମେ ଗାଡ଼ି ଖରାପ ମୁଁ କାଁ କରିବୁଁ ବାବୁ ମତେ ତ ସେମାନେ ଗାଲି ଦଉଛଁନ୍ ଆରୁ ମୁଁ ତାଙ୍କୁ ଗାଲି ନା ଦେବିଁ ମୋର ସେମାନେ ଅଟା ଚକଟିବେ ନା କହୁଛନ୍ତି ତମେ ଜଲ୍ଦି ଜଲ୍ଦି ତମେ ପାଖ କର୍ ଆମେ ଯେନ୍ତା ହେଲେ ଯିବୁଁ ବୋଲୁଁଛନ୍ ଆଉ ସେମାନେ କହୁଛଁ ଭଲ ସେମାନେ ଗାଲି ମତେ ମତେ ଗାଲି ଦଉଛନ୍ତି ସେମାନେ ତମେ ଏନ୍ତା ଦଗା ଦବ ଯେ କେନ୍ତା ଅଫର୍ କେନ୍ ଜାଗାର ଯିବାର୍ ଅଛିଁ ବୋଲେ ହେନ୍ତା ତୁମେ ଯଦି କହିବ କା ବୋଲିଁବେ ସେମାନେ ହେନ୍ତା ଲେଟ୍ କଲେ ହେନ୍ତା ତମର୍ କାର୍ବାଲା ଏନ୍ତା ଠକଟା ବୋଲି ଗୋଟେ କହନ୍ତି ସେମାନେ ବୋଲେ ତମେ ଜଲ୍ଦି ଆସ ଜଲ୍ଦି ଆସିଲେ ନେଇ କରି ଯିବ